ଆମ ଅଞ୍ଚଳରେ ଗୋଟେ ଛୋଟ ଲାଇବ୍ରେରି ଅଛି ଆଉ ସେଠାକୁ ମୁଁ ଡେଲି ଯାଏ ପଢ଼ିବା ପାଇଁ ସେଠାରେ ବହୁତ ଗୁଡ଼ିଏ ବହି ଥାଏ ମୁଁ ସ୍କୁଲ୍କୁ ଯାଏ ତା'ପରେ ସ୍କୁଲ୍ରୁ ଆସିଲା ପରେ ଘରେ ଫ୍ରି ଟାଇମ୍ରେ ମୁଁ ମୁଁ ପଢ଼େ ମୁଁ ପଢ଼ି ସାରିଲା ପରେ ମୋ ଫ୍ରି ଟାଇମ୍ରେ ସେଠାକୁ ମୁଁ ଡେଲି ଯାଏ ଆଉ ସେଠାରେ ବହୁତ ଗୁଡ଼ାଏ ବହି ଥାଏ ଯେମିତି ଭାଗବତ ଗୀତା ତା'ପରେ ମୋ ଷ୍ଟଡ଼ି ଷ୍ଟଡ଼ି ରିଲେଟେଡ଼୍ ଯେମିତି ଫିଜିକ୍ସ କେମେଷ୍ଟ୍ରି ବାୟୋଲୋଜି ହିଷ୍ଟୋରୀ ମ୍ୟାଥ୍ ଇତ୍ୟାଦି ମୋତେ କାହାଣୀ ପଢ଼ିବାକୁ ବହୁତ ଭଲ ଲାଗେ ତେଣୁ ମୁଁ ସେଠାକୁ ଯାଇକି ଭଲ ଭଲ କାହାଣୀ ପଢ଼େ ଯେମିତିକି ଭୂତର କାହାଣୀ ତା'ପରେ ହେଉଛି ବୁଢ଼ୀ ମାଆ କାହାଣୀ ଗଛପତ୍ରର ଇତ୍ୟାଦି ର କାହାଣୀ ମୋତେ ପଢ଼ିବାକୁ ଭଲ ଲାଗେ ତ ସେଥିପାଇଁ ମୁଁ ସେ ଯେଉଁ ଟାଇମ୍ରେ ଯେଉଁ ଟାଇମ୍ରେ ମୁଁ ଫ୍ରି ଥାଏ ସେ ଟାଇମ୍ରେ ମୁଁ ସେ ଲାଇବ୍ରେରି କୁ ଯାଏ ଆଉ ବହି ପଢ଼େ

ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ସେ ଲାଇବ୍ରେରି କୁ ଡେଲି ଯାଏ